କନ୍ଧମାଳ ଜିଲ୍ଲାର ଏକ ଆଦିବାସୀ ପ୍ରତ୍ୟୁଶିତ ଅଞ୍ଚଳ ହୋଇଥିବାରୁ ଏଠାକାର ଲୋକମାନଙ୍କର ଖାଦ୍ୟପେୟ ବହୁତ ସାଧାରଣ ଓ ସାଧାରଣ ଏଠାକାର ଲୋକମାନେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଖାଉଛନ୍ତି ମାଣ୍ଡିଆକୁ ଚୂନା କରି ଯାଉ ଯାଉ ଯାଉ ଯାଉ ଏବଂ ପିଠା କରି ଏହାକୁ ଖାଇଥାନ୍ତି ଏବଂ ଲୋକମାନେ ବେଶି କୁକୁଡ଼ା ମାରି ଚିକେନ ତରକାରୀ କରି ସେଥିରେ ଚିକେନ ମସଲା କରି ଖାଇଥାନ୍ତି ଏବଂ ବର୍ତ୍ତମାନ ଖରା ଦିନେ ପଖାଳ ଭାତକୁ ମାଛ କୁ ଖାଇଥାନ୍ତି ଏହିସବୁ ଖାଦ୍ୟ ଖାଇ ବହୁତ ଖୁସିରେ ଜୀବନ ଯାପନ କରିଥାନ୍ତି